ମୁଁ ଅନ୍ଲାଇନ୍ରେ ଗୋଟେ ଜ୍ୟାକେଟ୍ କିଣିବାକୁ ଚାହୁଁଛି ଜ୍ୟାକେଟ୍ଟା ଭଲ ରହିବା ଦରକାର ଜ୍ୟାକେଟ୍ର ରଙ୍ଗ ଭଲ ଥିବା ଦରକାର ଜ୍ୟାକେଟ୍ର ସାଇଜ୍ ଭଲ ଥିବା ଦରକାର ଏହିସବୁ ଜିନିଷ ବାବଦରେ ଭଲ ଭାବରେ ଜାଣିକି ଜ୍ୟାକେଟ୍ଟେ କିଣିବାକୁ ମୁଁ ଚାହୁଁଛି ଜ୍ୟାକେଟ୍ ବଜେଟ୍ରେ ବି ଥିବ ତାହା ସବୁ ଚିନ୍ତା କରୁଅଛି ଜ୍ୟାକଟ୍ର ଜ୍ୟାକେଟ୍ର ସାଇଜ୍ କିପରି ଯାଞ୍ଚ କରିବ ଜ୍ୟାକେଟ୍ର ସାଇଜ୍ ଯାଞ୍ଚ କରିବା ପାଇଁ ପ୍ରଥମେ ଯେଉଁ ଜ୍ୟାକେଟ୍ଟା ଆପଣ ପସନ୍ଦ କରନ୍ତି ସେ ଜ୍ୟାକେଟ୍ ଉପରେ କ୍ଲିକ୍ କରିବେ କ୍ଲିକ୍ କରିସାରିଲା ପରେ ସେ ଜ୍ୟାକେଟ୍ର ତଳରେ ତଳରେ ଆପଣଙ୍କୁ କିଛି ଭଲ ଭାବରେ ଭଲ ଭାବରେ ରଙ୍ଗ ଦେଖିବାକୁ ପଡ଼ିବ ରଙ୍ଗ ଲାଲ ରହିବ ନୀଳ ରହିବ କଳା ରହିବ ଧଳା ରହିବ ଅନ୍ୟ ବହୁତ ଗୁଡ଼ାଏ ରଙ୍ଗ ଗୁଡ଼ିକ ରହିବ ସେ ସେ ଭିତରେ ଆପଣ ମୋତେ ଯେଉଁ ରଙ୍ଗ ଭଲ ଲାଗେ ବା ଭଲ ଲାଗୁ ଭଲ ଲାଗିପାରିବ ତା' ବିଷୟରେ ମୁଁ ତାହାକୁ ସେ କ୍ଲିକ୍ କରିବି ଯେଉଁ କଲର୍ଟା ଭଲ ଲାଗିବ ସେ କଲର୍କୁ ମୁଁ କ୍ଲିକ୍ କରିବି ଆଉ ଗୋଟେ ରହିଲା ସାଇଜ୍ ସାଇଜ୍ଟା ବହୁତ ଇମ୍ପୋର୍ଟେଣ୍ଟ ଜିନିଷଟା ସାଇଜ୍ ଭଲ ନ ରହିଲେ ଆପଣଙ୍କୁ ଜ୍ୟାକେଟ୍ ଭଲ ଭାବରେ ହୋଇବ ନାହିଁ କିମ୍ବା ଢିଲା ହୋଇଯାଇପାରିବ ନା ଟାଇଟ୍ ହେଇଯାଇପାରିବ ସେ ବିଷୟରେ କହୁଛି ମୁଁ ଜ୍ୟାକେଟ୍ର ସାଇଜ୍ ଜାଣିବା ପାଇଁ ଜ୍ୟାକେଟ୍ ଉପରେ କ୍ଲିକ୍ କରିବ ଜ୍ୟାକେଟ୍ ତଳରେ ଆସିବ ଦେଖିବ ସାଇଜ୍ଟା ରହିବ ସାଇଜ୍ଟା ଏସ୍ ସାଇଜ୍ ରହିବ ଏମ୍ ସାଇଜ୍ ରହିବ ଏଲ୍ ସାଇଜ୍ ରହିବ ଏକ୍ସ ଏଲ୍ ସାଇଜ୍ ରହିବ ଡବଲ୍ ଏକ୍ସ ଏଲ୍ ସାଇଜ୍ ରହିବ ନା ଟ୍ରିପଲ୍ ଏକ୍ସ ଏଲ୍ ସାଇଜ୍ ରହିବ ଆପଣ ଯେଉଁ ଫିଟ୍ ରହିବ ଯେଉଁ ସାଇଜ୍ ଆପଣଙ୍କୁ ଫିଟ୍ରେ ଆସିବ ମୋତେ ଏସ୍ ସାଇଜ୍ ଆସେ ଏସ୍ ସାଇଜ୍ ଜ୍ୟାକେଟ୍ ସାଇଜ୍ ଏସ୍ ସାଇଜ୍ ଆସି ଏସ୍ ସାଇଜ୍ଟା ଭଲ ରହିବ ତ ମୋ ପାଇଁ ଭଲ ରହିବ ଏସ୍ ସାଇଜ୍ ଏସ୍ ସାଇଜ୍ ଉପରେ କ୍ଲିକ୍ କରିବି ଆଉ ତାହାକୁ ଅର୍ଡ଼ର୍ କରିବି ଜ୍ୟାକେଟ୍ଟାର କଲର୍ ଆପଣ ଯେନ୍ଟା ଭଲ ଲାଗିବ ସେଇ ଜ୍ୟାକେଟ୍ଟା କିଣିବ ଯେଉଁ ସାଇଜ୍ଟା ଆପଣ ଲାଗିବ ସେଇ ସାଇଜ୍ଟା କ୍ଲିକ୍ କରିବା ଆଉ ତାହା ଅର୍ଡ଼ର୍ କରିବ ନା ଅର୍ଡ଼ର୍ କରିବା ତା'ପରେ ପିନ୍ଧିବ ପିନ୍ଧିଲେ ଆପଣ କିପରି ଦେଖାଯିବ ତାହା ଉପରେ ଭରସା ଅଛି ପରି ଜ୍ୟାକେଟ୍ଟା କିଣା ହୋଇଥାଏ ଏବେ ମାତ୍ରକେ କହିବ